ଭାରତର କଳାକାରମାନଙ୍କୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଅଛି କାରଣ ସେମାନେ ଯେତିକି ପାଇବା ଯୋଗ୍ୟତା ଅନୁଯାୟୀ ସେମାନଙ୍କୁ ସେତିକିର ବ୍ୟବସ୍ଥା କରାଯିବ ସୁଯୋଗ ମଧ୍ୟ ଦିଆଯାଏ ଆଉ ଯେକୌଣସି ପାଇପାରୁନାହାନ୍ତି ସେଇଟା ଅସୁବିଧା ସେମାନେ ରହିଲେ କିନ୍ତୁ ଯୋଉ ବ୍ୟକ୍ତି ବା କେତେ ପରିମାଣରେ ଆଗକୁ ଗତି କରିପାରେ ସେଇ ବ୍ୟକ୍ତିକୁ ଆମେ ସେତିକି ପରିମାଣର ସୁଯୋଗ ଦିଆଯାଏ ସମସ୍ତଙ୍କୁ ଦେବା ସମ୍ଭବ ପକ୍ଷ ନୁହଁ ଯାହାଫଳରେ କି ଅନେକ ବ୍ୟକ୍ତି କୁହନ୍ତି ଆମର କାର୍ଯ୍ୟ ଠିକ୍ ହେଲା ନାହିଁ ତାଙ୍କ କାର୍ଯ୍ୟ ଠିକ ହେଲା ନାହିଁ କିନ୍ତୁ କହିବା କାରଣ ହେଲାଣି ସେମାନଙ୍କର ପାଇବା ଅନୁଯାୟୀ ସେମାନଙ୍କ ଯୋଗ୍ୟତା ନାଇଁ ଯୋଗ୍ୟତା ଅନୁଯାୟୀ ସେମାନଙ୍କୁ କିଛି ନ କିଛି ସବୁ ବନ୍ଦୋବସ୍ତ କରାଯାଇବା ଦରକାର ଯେ ବିନା ଯୋଗ୍ୟତା ଆମେ କୌଣସି କାର୍ଯ୍ୟ ଦେଇପାରିବା ନାହିଁ ବା କିଛି କିଛି ଶିଖେଇ ପାରିବାେ ବା ନହିଁ ଅତ୍ୟଧିକ ପରିମାଣରେ ମଧ୍ୟ ଆମ କାହାକୁ କରିପାରିବା ନାହିଁ ବ୍ୟୟ କରିପାରିବ ନାହିଁ ସେଥିପାଇଁ ପ୍ରାୟତଃ ମନ ଭାବନ୍ତି ଯେ କୌଣସି କାର୍ଯ୍ୟକ୍ରମ ହୁଏ କି ହୁଏ ନାହିଁ କିନ୍ତୁ ସେ ତାହା ନୁଆଁ ଯେତିକି ଯୋଉ ବ୍ୟକ୍ତି ପାଇବା କଥା ସେତିକି ପରିମାଣରେ ଦିଆଯାଏ ସେମାନଙ୍କର ଗୋଟେ ବ୍ୟବସ୍ଥା ମଧ୍ୟ ଥିବ ବୈଠିକ ମଧ୍ୟ ଥିବ ଯାହାର ପରିମାଣ ଯେତିକି କିନ୍ତୁ ଲୋକମାନଙ୍କ ଧାରଣା ଯେ ଆମେ ଯେତିକି ପାଇବା କଥା ସେତିକି ପାଇପାରୁନାହୁଁ କିନ୍ତୁ ଅର୍ଜିନାଲ କଥା ହେଲାଣି ସେଇ ଯୋଗ୍ୟତା ଅନୁଯାୟୀ ସେମାନଙ୍କୁ ଦେଖି କିଛି ଭଲ ବ୍ୟବସ୍ଥା ସେ କରାଯାଯିବ